ଛବିଶ ଏକ ଦୁଇହଜାର ଚାରି କୋଡ଼ିଏ ତିନି ଦୁଇହଜାର ଦୁଇ ଚାରି ଦୁଇ ଦୁଇହଜାର ତିନି ଚାରି ପାଞ୍ଚ ଦୁଇହଜାର ଚାରି ତିନି ଦୁଇ ଦୁଇହଜାର ଏକ